ହଁ ହ୍ୟାଲୋ ଅଟୋ ଭାଇ କି କେଉଁଠିକୁ ଆମେ ପରିବାରସାରା ବାହାରିଛୁ ବୁଲିବାକୁ କେଉଁଠି ଗଲେ ଭଲ ହେବ ଟିକେ କୁହନ୍ତୁ ହଉ ନିଅନ୍ତୁ ବୁଲେଇବେ ଟିକିଏ ପୁରୀରେ କ'ଣ କ'ଣ ଅଛି ଆମେ ତ ଜାଣିନୁ ଟିକିଏ ବୁଲେଇକି ଦେଖାଇବେ ଆଉ ହଁ ଆମେ ପରିବାରସାରା ବାହାରିଛୁ ଯିବୁ ଯିବୁ ଅଟୋରେ ଆଉ କେତେ ଜଣ ଯାଇହେବ ଆଠ ଦଶ ଜଣ ଯିବୁ ଆଉ ସକାଳେ ସକାଳେ ଟାଇମ୍ ନଅଟା ବେଳେ ବାହାରିବୁ ଆଉ

ତାରିଖଟା ହଁ ତାରିଖଟା ଅଠେଇଶ ତାରିଖ ଆଉ ଅଠେଇଶ ତାରିଖ ବାହାରିବୁ

ହଁ ଭାଇ ଆଉ ଇଏ ସକାଳୁ ବାହାରିକି ଆସିଲେ ଆମେ ନଅଟା ବେଳକୁ ବାହାରିବୁ ଆଉ ହଁ ହଁ

ତା'ହେଲେ ଆଉ କେଉଁ କେଉଁ ଜାଗା ହଁ ଆଉ କି କି ଜାଗା ଅଛି

ହଁ ଆମେ ମାନେ ଜାଣିନୁ ନା ଆପଣ ଟିକିଏ ବୁଲେଇକି ଦେଖାଇବେ ଆଉ ପୁରୀଠୁ ସମୁଦ୍ର କୂଳ କେତେ ବାଟ ହେବ ଭାଇ ସମୁଦ୍ର କୂଳ କେତେ ବାଟ ହେବ ମନ୍ଦିରଠୁ ମନ୍ଦିରଠୁ

ହଁ ଠିକ୍ ଅଛି କୋଣାର୍କ କେତେ ବାଟ ପଡ଼ିବ କେତେ କିଲୋମିଟର୍ ହେବ ହଉ ଠିକ୍ ଅଛି ଗୋଟେ ଦିନ ତ ବୁଲି ହେବନି ତା'ହେଲେ ରହିବାକୁ ପଡ଼ିବ ସେଇଠି

ନାଇଁ ଗୋଟେ ଦିନରେ ଏତେ ଗୋଟେ ଦିନରେ ଏତେ ତୀର୍ଥ ବୁଲିହେବନି ତ

ସବୁ ବୁଲିବାକୁ ତୀର୍ଥ ହଁ କଭର୍ କରିବାକୁ କେତେ ଦିନ ଲାଗିବ

ହଁ ପାଞ୍ଚ ଛଅ ଦିନ ଲାଗିବ ହଉ ଠିକ୍ ଅଛି ଭାଇ ତା'ହେଲେ ତୁମେ ରେଡ଼ି ହୋଇକି ଆସିଥିବେ ଛଅ ସାତ ଦିନ ପାଇଁ ସେଇଠି ରହିବା ପାଇଁ ଆଉ ହଁ ଆମେ ବି ସପରିବାର ସାରା ସମସ୍ତେ ହଁ ତା'ପରେ କେମତି କ'ଣ ଖର୍ଚ୍ଚ ବାର୍ଚ୍ଚ ସେଇଟା ସେଇଠି ଆମେ ପରେ କଥା ହେବା ହଉ ଠିକ୍ ଅଛି ଭାଇ ରଖୁଛି

ହଁ ଭାଇ ଠିକ୍ ଅଛି ହଉ ତା'ହେଲେ ଭାଇ ରଖୁଛି